ଆମେ ସପରିବାର ସହିତ ରାୟଗଡ଼ାରୁ ବାଙ୍ଗଲୋର ଯାତ୍ରା ଟ୍ରେନ୍ରେ ଆମେ ଆରମ୍ଭ କଲୁ ରାୟଗଡ଼ା ଷ୍ଟେସନ୍ରେ ପହଞ୍ଚିଲୁ ଅଟୋ ଦ୍ୱାରା ଷ୍ଟେସନ୍ରେ ଆମେ ଟିକେଟ୍ କାଉଣ୍ଟରରେ ଟିକେଟ୍ କାଟିଲୁ ପରିବାର ସହିତ ଟ୍ରେନ୍ ଷ୍ଟେସନ୍ରେ ବସିଲୁ ଟିକେଟ୍ କରିଲାପରେ ଟ୍ରେନ୍ ଷ୍ଟେସନ୍ରେ ଯାଇ ବସିଲୁ ଟ୍ରେନ୍ଗୁଡ଼ିକ ଟ୍ରାକ୍ଗୁଡ଼ିକ ସମସ୍ତ ଲୁହା ଇଞ୍ଜିନ୍ରେ ସଜା ହେଇଛି ଯାହାକି ଗୋଟେ ଜାଲ ବିଛେଇଲା ପରି ଟ୍ରେନ୍ ଟ୍ରାକଗୁଡ଼ିକ ରହିଛି ଟ୍ରେନ୍ ଆସିଲା ଟ୍ରେନ୍ଟା ଲୁହାରେ ତିଆରି ଲୁହାରେ ସିଆରି ଛକ ବ୍ରେକ୍ ଅଛି ଟ୍ରେନ୍ ବର୍ଥଗୁଡ଼ିକ ମଧ୍ୟ ଲୁହାରେ ତିଆରି ଆଗରେ ଉଁ କୋଇଲା ଚାଳିତ ଇଞ୍ଜିନ୍ ଥିଲା ବର୍ତ୍ତମାନ ଇଲୋକ୍ଟ୍ରୋନିକ୍ ଇଞ୍ଜିନ୍ ଅଛି ଯାହାଫଳରେ କୋଇଲାରେ ଚାଲିତ ଇଞ୍ଜିନ୍ ତା' ବହୁତ ଶବ୍ଦ ଦେଉଥିଲା ଧୂଆଁ ବି ମଧ୍ୟ ବାହାରୁଥିଲା ଓ ପରିବେଶ ମଧ୍ୟ ଦୂଷିତ କରୁଥିଲା ବର୍ତ୍ତମାନ ଇଲେକ୍ଟ୍ରିକ୍ ଇଞ୍ଜିନ୍ ଅଛି ଯାହାକି ଧୀରେ ଯାଉଛି ଶବ୍ଦ ମଧ୍ୟ ବହୁତ କମ୍ ଓ ଜଲ୍ଦି ଯାଇ ହେଉଛି ଟ୍ରେନ୍ ଷ୍ଟେସନ୍ରେ ଲାଗିଲା ବର୍ତ୍ତମାନ ସପରିବାର ସହିତ ଆମେ ଟ୍ରେନ୍ରେ ଚଢ଼ିଲୁ ଟ୍ରେନ୍ର ଶିଢ଼ି ଗୁଡ଼ିକ ମଧ୍ୟ ଷ୍ଟେପ୍ ବାଏ ଷ୍ଟେପ୍ ହେଇ ଲୁହାରେ ତିଆରି ମଜବୁତ ଅଛି ଉଁ ଟ୍ରେନ୍ ଭିତରେ ପଙ୍ଖା ଲାଗିଛି ଦୁଇଟା ଉଁ ଟଏଲେଟ୍ ଅଛି ୱାସରୁମ୍ ଅଛି ସିଟ୍ ମଧ୍ୟ ସିଟ୍ଗୁଡ଼ିକ ମଧ୍ୟ ଲୁହାରେ ତିଆରି ଫ୍ୟାନ୍ ମଧ୍ୟ ଲୁହାରେ ତିଆରି ଇଞ୍ଜିନ୍ଗୁଡ଼ିକ ମଧ୍ୟ ଲୁହାରେ ତିଆରି ଓ ବାହାର ଦୃଶ୍ୟ ଦେଖିବାପାଇଁ ଝରକା ଅଛି ଯାହାଫଳରେ ଆମେ ଭଲ ସୁବିଧାରେ ଝରକା ଦେଇ ଦେଖିପାରିବା ଓ ଉଁ ଟ୍ରେନ୍ ଭିତରେ ଚାରିଟା ବଗି ସହିତ ଦୁଇଟା ଚାର୍ଜର ପ୍ଲଗ୍ ଅଛି ଯାହାକି ସବୁ

ଆମେ ଫୋନ୍ ୟୁଜ୍ କରିପାରିବା ଆଉ ଚାରଟି ମୋର ବଗି ଅଛି ରିଜେର୍ଭେସନ୍ ଯେହେତୁ ସୁବିଧା ସୁଯୋଗରେ ଆମେ ଫ୍ୟାମିଲି ସପରିବାର ସହିତ ଯାଇପାରିବା ମୁଁ ସବୁ ସୁ ଦୂରଯାତ୍ରା ଅଧିକ ଚାରଶ ପାଞ୍ଚହଜାର କିଲୋମିଟର୍ ଇତ୍ୟାଦି ଯିବାପାଇଁ ଟ୍ରେନ୍ରେ ବହୁତ ସୁବିଧା ସୁଯୋଗ ଅଛି ବର୍ତ୍ତମାନ ନୂଆ ଟ୍ରେନ୍ ଯୋଗୁଁ ଟ୍ରେନ୍ଗୁଡ଼ିକ ଭଲଅଛି ଭଲଅଛି ଟ୍ରେନ୍ଗୁଡ଼ିକ ଆଜିକାଲିର ପୁରୁଣା ଅପେକ୍ଷା ଆଜିକାଲିର ଟ୍ରେନ୍ ବହୁତ ଭଲ